ଦେଖନ୍ତୁ ଚାଷ କରିବା ଚାଷ କରିବାରେ ଲୋକେ ବହୁତ ଗୁଡ଼ାଏ ପଦ୍ଧତି ବ୍ୟବହାର କରୁଥିଲେ ଯେମିତିକି ଆଗେ ସେମାନେ ଖୁଆଁରେ ଆମର ସେଇ କ'ଣ କି ଆଉ ପାଣି ଟାଣିକି ଟେଣାପଟି ସାହାଯ୍ୟରେ ପାଣି ବ୍ୟବହାର କରିକି ଚାଷ କରୁଥିଲେ ହଳ ସାହାଯ୍ୟରେ କ୍ଷେତ ଜୁତୁଥିଲେ ଏବଂ ଫସଲ ଉତ୍ପାଦନ କରୁଥିଲେ ଏବଂ ଖତକୁ ସେମାନେ ସାର ଭାବରେ ବ୍ୟବହାର କରୁଥିଲେ ଭିଟାମିିନ ଭାବରେ ଏପରି ଭାବରେ ବହୁତ ଗୁଡ଼ାଏ ପଦ୍ଧତି ଅଛି ଯାହାକି ଚାଷ ସମୟରେ ସେମାନେ ବ୍ୟବହାର କରୁଥିଲେ କିନ୍ତୁ ଧୀରେ ଧୀରେ ଚାଷର ମାନେ ନୂଆ ସବୁ ନୂଆ ପଦ୍ଧତି ପ୍ରୟୋଗ କରାଯାଉଛି କୃଷି କ୍ଷେତ୍ରର ଦେଖନ୍ତୁ କୃଷି କ୍ଷେତ୍ରରେ ଆମର କୂଅଁରୁ ପାଣି କାଢ଼ିକି କାଠ କରିବା ବଦଳରେ ସପ୍ଲାଏ ପାଣି ବା ଆମର ସେଇଟା କି କ'ଣ କି ପାତାଲ ବୋରିଂ ଇତ୍ୟାଦି ବ୍ୟବହାର ହେଲା କିମ୍ବା ହଳ ବଦଳରେ ଟ୍ରାକ୍ଟର ଏବଂ ଅନ୍ୟାନ୍ୟ ଗାଡ଼ି ମସିନ୍ ବ୍ୟବହାର ହେଲା ଏବଂ ବହୁତ ଗୁଡ଼ାଏ ପଦକ୍ଷେପ ମଧ୍ୟ ହୋଇସାରିଲାଣି